ହ୍ୟାଲୋ ଆରେ ବିଜୁ କେଉଁଠି ଅଛୁ ଆରେ ଘରକୁ କୁଣିଆ ଆସିବେ ତୁ କ'ଣ ଜାଣିନୁ ଆରେ ତୋ ଭାଉଜର ଭାଇ ହେରିକା ଆସିବେ ସବୁ ବୁଲିବାକୁ ଏ କ'ଣ ଗୋଟେ ବାହାଘର ପ୍ରସ୍ତାବ ନେଇକି ଆସିଛନ୍ତି ତାଙ୍କ ପାଇଁକା ଗୋଟେ ମିଠା ପିଠା ଆଣିବାକୁ କହୁଥିଲି ଟିକିଏ ଛେନାପୋଡ଼ ହେରିକା ନେଇ ଆସୁନୁ ନାଇଁ ନାଇଁ ତୁ ଭଲ ଭଲ ମିଠା ଦେଖେ ଛେନାପୋଡ଼ଟା ଯେମିତି ହେଲେ ଆଣିବୁ ଆଉ ସେ କେଉଁ ଇଆଡ଼ୁ ସିଆଡ଼ୁ କଥା କହୁଛନ୍ତି କେତେ ଦିନ ରହିବେ କ'ଣ କରିବେ ମୁଁ ତ ଜାଣିନି ଘରେ କିଛି ନାହିଁ ତୁ କ'ଣ ଜାଣିନୁ ଘର ଫ୍ରିଜ୍ଟା ଖରାପ ହୋଇଯାଇଛି ବୋଲି ହଁ ହଁ ତା ଦେହରେ ସିଙ୍ଗିଡ଼ା ବରା ଏ ସେଗୁରା ଟିକିଏ କିଛି ଆଣିଥିବୁ ଖାରା ଜିନିଷ ଖାରା ଜିନିଷ ନହେଲେ ଆମେ ମିଠା କେତେ ଖୋଇବା ତୁ ଛେନାପୋଡ଼ଟା ଆମର ଏଠିକାର ଭଲ ବୋଲି ଟିକିଏ ମିଠା ନେଇ ଆସିବୁ ଛେନା ପୋଡ଼ଟା ନାଇଁ ନାଇଁ ତୁ କ'ଣ ଏମିତି କହୁଛୁ ତଳେ ପହଞ୍ଚିଲା ବେଳକୁ ଡେରି ହେବ ତୁ ଭାବି ପାରୁଛୁ ତ ଗାଁ କୁଣିଆ ସେ ନୂଆ କୁଣିଆଟି ଆମର ପ୍ରଥମ ଥର ଆମ ଘରକୁ ଆସିବେ ତୁ ଲାଇନ୍ରେ ଛାଡ଼ି ଦେ ତୋ ବଡ଼ ଭାଇ ଯାଇ ନେଇ ଆସିବ ତୁ କିନ୍ତୁ ସେଇଟା ଆଗ ନେଇକି ଆସେ କୁଣିଆ ଘରେ ବସିବେ ଖାଲି ମୁହଁ କରିକି ବସିବେ ନା କ'ଣ ହଁ ପଳା ଯାଇ ପହଞ୍ଚ ପହଞ୍ଚ ରବି ଦୋକାନରେ ଛେନାପୋଡ଼ଟା କେତେ ଅଛି କେ ଜି ବୁଝିବୁ ତା'ପରେ ସେ ସନିଆ ଦୋକାନକୁ ଯିବୁ କାହା ଛେନାପୋଡ଼ ଭଲ ଯାହାର ଭଲ ହୋଇଥିବ ସେହି ଛେନାପୋଡ଼ ଆଣିବୁ ଏ ଷ୍ଟିମ୍ ପୋଡ଼ କ'ଣ ପାଇଁ ଆଣିବୁ ଛେନାପୋଡ଼ ନେଇଆ ନହେଲେ ସାଇଜ୍ ସାଇଜ୍ ଯଦି ପୋଡ଼ ମିଳୁଛି ସାଇଜ୍ ସାଇଜିଆ ଯେଉଁ ବିକୁଛନ୍ତି ତାକୁ ନହେଲେ ନେଇ ଆସିବୁ ପଚା ଏ ତାକୁ ପଚାରେ ଆଗ ପିସ୍ କେତେ ଟଙ୍କା ନେଉଛି ତୋ ପାଖରେ ପଇସା ଅଛି ଟି ଆଉ ତୋ ପାଖରେ କ'ଣ ଆଉ କିଛି ପଇସା ନଥିଲା ତୁ ବାପାଠୁ ନେଲୁନି ଫୋନ୍ ଫୋନ୍ କରି ପଇସା ଏ ତୁ ସେ ତୋ ସାଙ୍ଗ ଫାଙ୍ଗଠୁ ଗ୍ୟାସ୍ଟା ତ ନିହାତି ଦରକାର୍ ନା ଗ୍ୟାସ୍ ସାରିଯାଇଛି ଏ ତୁ ପୋଡ଼ଟା ଆଣିବୁ ବୋଲି ପୋଡ଼ ଆଣିବୁ ତା ଧିଅରେ ଅଲଗା ସବୁ ଆଣିବୁ ତୋ ପାଖରେ ପଇସା ହେବ ଟି ଆ ହଁ କଦଳୀ ଭଳିଆ ଫଳ ଦେଖୁନୁ ଫଳ ଯାହା ଥିବ ନେଇକି ଆସିବୁ କେଉଁଠି ଏବେ ବର୍ତ୍ତମାନ କେଉଁଠି ଅଛୁ ହଉ ରବି ଦୋକାନକୁ ଯିବୁ ଆଉ ସାଙ୍ଗମାନଙ୍କ ସାଙ୍ଗରେ ରହି ଭୁଲିଯିବୁନି ଆଉ କ୍ଷୀର ଟିକେ ଆଣିବୁ ସାଙ୍ଗରେ ହଁ ଆଉ ଶୀଘ୍ର ଆସିବୁ ଡେରି କରିବୁନି ଘରେ ଆସିକି କୁଣିଆ ବସିଥିବେ ନହେଲେ ମୁଁ ଆଁ କରିକି ଅନେଇଥିବି ମୋ ପୁଅ ଆସିବ ତୁ ତ ସବୁବେଳେ କହୁ ଦଶ ମିନିଟ୍ରେ ପହଞ୍ଚିବି ଦଶ ମିନିଟ୍ କହିକି ଦଶ ଘଣ୍ଟା ଲଗେଇ ଦେବୁ ହଁ ହଁ

ହଁ ହଁ ତାଠୁ ଆଣ ତା'ର ଛେନାପୋଡ଼ ତ ଭଲ ଆଉ ସେ ସୁଜି ଫୁଜି ମିଶାଉନି ଟି ଆଉ ତୁ ଟିକିଏ ଟେଷ୍ଟ୍ କରି ଆଣୁନୁ ଖଟା କି ନାଇଁ ଦେଖେ ବାସି ସେ ବାସି ଛେନା ପୋଡ଼ ଦେଇଦେବ ନହେଲେ ହଁ ଚାଖିକିନି ଆଣେ ନହେଲେ କୁଣିଆ ଲୋକ ନା ଅପଦସ୍ତ ହେବା ହୋଉ ହୋଉ ହଁ ହଁ ଜଲ୍ଦି ଜଲ୍ଦି ଆସେ ଘରକୁ ହଁ